ମୁଁ ଚିତ୍ରକଳାକୁ ଏକ ବୃତ୍ତି ଭାବରେ ଗ୍ରହଣ କରିବାକୁ ଚାହୁଁଛି ଏହି ଚିତ୍ରକଳା ଶିକ୍ଷା ଲାଭ କରିବା ପାଇଁ ସରକାରୀ ସ୍ତରରେ ବହୁ କଲେଜ ଗଠନ କରାଯାଇଛି ଯାହାଫଳରେ କି ଯୁବପିଢ଼ି ମାନେ ଶିକ୍ଷା ଲାଭ କରିପାରୁଛନ୍ତି ଯଦି ଭାରତ ସରକାର କିଛି ଆର୍ଥିକ ସହାୟାତା ଯୋଗେଇ ଦିଅନ୍ତେ ତାହାହେଲେ ବୃତ୍ତିଗତ ପିଲାମାନେ ବହୁ ଉପକାର ପାଆନ୍ତେ ଏବଂ ନିଜର ଜୀବିକା ବଞ୍ଚେଇ ପାରନ୍ତେ